ମୋ' ବାଡ଼ି ବଗିଚାରେ ମୁଁ ବିଭିନ୍ନ ପ୍ରକାର ଗଛ ଲଗାଇଛି ଗଛ କିପରି ଶୀଘ୍ର ବଢ଼ିବ ଜଲ୍ଦି କେମିତି ଫୁଲ ଫଳ ହେବ ସେଥିପାଇଁ ମୁଁ ଆମ ଗାଁର ବଡ଼ ବଡ଼ ଚାଷୀମାନଙ୍କୁ ଯାଇକି ତାଙ୍କ ଠାରୁ ପରାମର୍ଶ ନିଏ ତାଙ୍କ କଥା ମାନି ବଗିଚା କାମ କରେ ଆମ ଗାଁର କୃଷିମିତ୍ରଙ୍କୁ ଡାକି ଜମିର ମାଟି ପରୀକ୍ଷା କରିଥାଏ ଜମିରେ କ'ଣ ଚାଷ କଲେ ଭଲ ହେବ ତାହା ମୁଁ ତାଙ୍କ ଠାରୁ ପରାମର୍ଶ ନେଇଥାଏ